ହେଲୋ ହଁ ହଁ ଏଇଟା ନାଇଁ ଆସ୍ତେ ସେ ଟିକେ ମୋରୋ ଦେହ ଭଲ ନଥିଲା ତ ସେଥି ଲାଗି ମୁଁ ନା ଆସୁଥିଲି କାମକେ ହଁ ତାପରେ ଏଇ ଏଲେକ୍ଶନ୍ ଭିତରେ କାମ ପଡ଼ିଯାଉଥିଲା ବେଳେ ଆର କେନେ ଆସିହେଉଥିଲା ହୁଁ ଆଉ ତୁମର ଆଡ଼େ ଇଲେକ୍ସନ୍ ଖବର କ'ଣ ଉଁ କିଏ ଜିତିଲା ହଁ ପାଣ୍ଡିଆନର ଲାଗି ବି ଜେ ଡ଼ି ହାରିଗଲା ନହେଲେ ବହୁତ ଭଲ କାମ ମାନ କରୁଥିଲା

ହଁ ହଁ ପାଣ୍ଡିଆନର୍ ଲାଗି ହାରିଗଲେ ନହେଲେ ଆମର ନବୀନ ପଟନାୟକ ଗୋଟେ ବହୁତ ଭଲ ଶାସକଟେ ଥିଲେ ବଢିଆ କରୁଥିଲେ ଆମର ଓଡ଼ିଶାର ଲାଗି ବହୁତ ଡେଭଲପମେଣ୍ଟ କରିଛନ୍ତି ହେଲେ କ'ଣ କରିବୁ ପାଣ୍ଡିଆନ୍ ଆସିକି ବେକାର୍ କରିଦେଲା ହୁଁ ହୁଁ ସେଥେରେ କେତେ ଟଙ୍କା ମାନ ୱେଷ୍ଟ କରିନେଲା ସବୁ ବେକାର ଖର୍ଚ୍ଚ କଲା ସେ ପଇସା ମାନ ପଇସା ବାଣ୍ଟି ବସିଲା

ହୁଁ ହଁ ଆହୁରି ଟିକେ ଭଲ ଆମର ଓଡ଼ିଶା ଆହୁରି ଅଧିକ ଉନତି କରିପାରିଥିଲା ହୁଁ ହଁ ହଁ ଠିକ୍ଅଛି ଚାଲ